ଭାରତୀୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଭଲ ଅଛି ହେଲେ ସହରାଞ୍ଚଳ ପାଇଁ ଭଲ ଅଛି ଗାଁ ଗହଳି ପାଇଁ ଭଲ ନାହିଁ କାହିଁକିନା ଯଦି ଜଣଙ୍କୁ ଗାଁ ଗହଳି ଲୋକରେ ବଡ଼ ରୋଗ ଗୋଟିଏ ହେଲା ସେମାନେ ଗାଁ ଗହଳି ମେଡ଼ିକାଲକୁ ଗଲେ ସେଇଠି ସ୍ଟାଫ ନଥିବେ ଭଲ ମାନେ ମେସିନ୍ ସବୁ ନଥିବ କି ଡକ୍ଟର ବି ଭଲ ନଥିବେ ସେମାନେ କ'ଣ କରୁଛନ୍ତି ନା ସହରକୁ ଲେଖି ଦେଉଛନ୍ତି ବଡ଼ ମେଡ଼ିକାଲକୁ ବଡ଼ ମେଡ଼ିକାଲକୁ ଯିବା ପାଇଁ ପାଇଁ ଆମ୍ବୁଲାନ୍ସ ଦରକାର ଆମ୍ବୁଲାନ୍ସକୁ ଫୋନ୍ କଲାବେଳକୁ ଘଣ୍ଟେ ଦୁଇ ଘଣ୍ଟା ଲେଟରେ ଆସିବେ ସେହିଠାରୁ ଗଲାପରେ ସେମାନେ କ'ଣ କରୁଛନ୍ତି ବଡ଼ ମେଡ଼ିକାଲରେ ଲମ୍ବା ଲାଇନ ଲାଗିଥାଉଛି ଲମ୍ବା ଲାଇନରେ ଲାଇନରେ ଛିଡ଼ା ହୋଇ ହୋଇ ଦିନ ସରି ବିତିଯାଉଛି ରୋଗ ଟିଏ ଭଲ ହେବ କ'ଣ ତା' ରୋଗଟା ବଢ଼ିଯାଉଛି ତେଣୁ କରି ଆମେ ଯଦି ସହରାଞ୍ଚଳରେ ଯେମିତି ବଡ଼ ମେଡ଼ିକାଲର ଅଛି ଗ୍ରାମ ଅଞ୍ଚଳରେ ଯଦି ପଞ୍ଚାୟତ ଇଏରେ ସେହି ମେଡ଼ିକାଲ ଗୁଡ଼ାକ ହେବ ଆମେ ସେଥିରେ ବହୁତ ଉପକୃତ ହେବୁ